ଏହି କିଛି ଦିନ ତଳେ ମୁଁ ଯେଉଁ ଫ୍ୟାନ୍ଟି କିଣିଥିଲି ତାହା ମୋ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିଲା କାରଣ ଗରମ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ତାକୁ କିଣିଥିଲି ତାହାର ପବନର ବେଗ ଅତି ଜୋର ଥିବାରୁ ତାହା ମୋତେ ଗରମ ଦାଉରୁ ସମ୍ପୂର୍ଣ ମୁକ୍ତି ଦେଇଥାଏ ଏବଂ ମୁଁ ବାହାରୁ କୁଆଡ଼େ ବୁଲିକି ଆସିବା ପରେ ସେହି ଫ୍ୟାନ୍ଟି ଲଗାଇ ତା ପାଖରେ ବସିଗଲେ ମୋତେ ବେଶ ଆନନ୍ଦ ମିଳିଥାଏ ଏବଂ ସେହିଟି ଅତ୍ୟନ୍ତ ମଜଭୁତ ଓ ଦେଖିବାକୁ ସୁନ୍ଦର ମଧ୍ୟ ହୋଇଛି ସେହି ଫ୍ୟାନ୍ଟିର ଏତେ ଖରାପ କିଛି ହୋଇନାହିଁ ଆଜିଯାଏ ଏବଂ ମୋତେ ବେଶ ଭଲ ଲାଗିଛି